ମୁଁ ଚିନ୍ମୟୀ ସାହୁ କହୁଛି ମୋ ବଗିଚାରେ ମୁଁ ଅନେକ ଗୁଡ଼ାଏ ଫୁଲ ଗଛ ଲଗାଇଛି ଫଳ ଗଛ ମଧ୍ୟ ଲଗାଇଛି ବିଭିନ୍ନପ୍ରକାର ପନିପରିବା ବି ଲଗାଇଛି ଯେତେବେଳେ ଗଛଟି ଛୋଟ ବେଳୁ ଲଗାଇବୁ ସେତେବେଳେ ସବୁଦିନେ ତାକୁ ଲଗାଇବୁ ତାକୁ ପାଣି ଦେବୁ କିନ୍ତୁ ସବୁବେଳେ ଢୁକେ କେଉଁଦିନ ଗଛରେ ଗୋଟେ ଫୁଲ ହବ କେଉଁଦିନ ଗୋଟେ ଫଳ ହବ ଆମର ସେ ପାଇଁ କି ସବୁବେଳେ ଗୋଟେ ଆଶା ଥାଏ କେବେ ହବ କେବେ ହବ ଗଛ ଗୁଡ଼ିକ ବିଭିନ୍ନପ୍ରକାର ଫୁଲ ଗଛ ଲଗାଇଥିବୁ ଯେତେବେଳେ ଗଛ ଗୁଡ଼ିକ ସବୁ ଫୁଲ ଫୁଟିଥାଏ ସକାଳୁ ଉଠି ବାଡ଼ିକୁ ଅନାଇ ଦେଲେ ଗଛ ଗୁଡ଼ିକୁ ଅନାଇ ଦେଲେ କେତେ ଗୋଟେ ଆନନ୍ଦିତ ଲାଗେ ଗୋଟେ ଖୁସି ଲାଗେ ଏଇ ଗଛର ଏଇ ଫୁଲଟି ହେଇଛି ଏଇ ଗଛ ଫୁଟିଲା ଏଇ ଗଛର ଫୁଲ ଫୁଟିଛି ସେଇ ଗଛର ଫୁଲ ଫୁଟିଛି ଆମେ ସବୁ ଫୁଲ ଗଛକୁ ଆଣିକି ବି ଆମେ ସବୁ କ'ଣ କରନ୍ତି ଆମର ସବୁ ଠାକୁର ପୂଜା କରନ୍ତି ଠାକୁର ପୂଜା ଆଣିକି କରିଲେ କିଛି ଫୁଲ ଆଉ କିଛି ଗଛ ମଧ୍ୟ ଗଛରେ ରହିଲେ ବେଶୀ ସୁନ୍ଦର ଦେଖାଯାଏ ଆମକୁ ବହୁତ ଭଲ ଲାଗେ ଏଇ ଗଛର ଫୁଲ ଗୁଡ଼ିକ କେତେ ସୁନ୍ଦର ଦେଖାଯାଉଛି ମୁଁ କ'ଣ ହୁଏ ଗଛରେ ଫୁଲ ଫୁଟିବାର ଦେଖିଲେ ଆମକୁ ବହୁତ ଖୁସି ଅନୁଭବ ମାନେ ଖୁସି ଲାଗେ ଯାହା ହଉ ଏଇସବୁ ଗଛ ଆମେ ଲଗାଇଥିଲେ ଛୋଟ ହେଇଥିଲା ଆଜି ବଡ଼ ହେଇକି ତା'ର ସବୁ ଫୁଲ ହେଲା ଏଇ ଗଛର ଫଳ ହେଲା କେତେ ସୁନ୍ଦର ଲାଗେ ଆମକୁ ଯେହେତୁ ଛୋଟ ବେଳୁ ଗଛ ହୋଇଥାଏ ତାକୁ ପାଣି ଦେଇଥାଏ ଡେଲି କଷ୍ଟ କରା ହଉଥାଏ ତାକୁ ପାଣି ଦଉଥାନ୍ତି ଡେଲି ଅନେଇଥାନ୍ତି କେଉଁଦିନ ଗଛରେ ଗୋଟେ ଫୁଲ ହବ କେଁଉଦିନ ଗୋଟେ ଫୁଲ ହେଲାଣି ଏଇ ଗଛରେ ଫଳ ହେଲାଣି ତେଣୁ ଗଛର ପ୍ରସ୍ଫୁଟିତ ଦେଖି ଆମର ଫୁଲ ସବୁ ଗଛରେ ଫୁଲ ଫୁଟି ଦେଖିଲେ ସେମିତି କହିବାକୁ ଗଲେ ମାନେ ଫୁଲ ଫୁଟିବାର ଗଛ ଦେଖିଲେ ପେଟ ପୂରିଯାଏ ଯାହା ହଉ କେତେ ସୁନ୍ଦର ଦେଖାଯାଉଛି କେତେ ଭଲ ଦେଖାଯାଉଛି ମୋ ବଗିଚାଟି